ଆଜ୍ଞା ଟିକେ ଶୁନୁତ୍ ଆମର୍ ଟିକେ ବେଶୀ ଲେଟ୍ ହେଇଗଲା ତ ରାତିରେ ଯିବାର୍ ତ ଆମକୁ ଫ୍ଲାଇଟ୍ ଧରବାର୍ ଅଛେ ହେତିର୍ ଲାଗି ବସ୍ ଟ୍ରେନ୍ ଫ୍ଲାଇଟ୍ ଧରବାର୍ ଅଛେ ହେତିଲାଗି ରାତି ବହୁତ୍ ହେଇଗଲାନ ତ ଇନେ ପାଖେ ଆଖେ କେନସି ଅଟୋକି କ୍ୟାବ୍ ମିଲବା କି ଆର୍ କାଏଁଯେ ବୋଲେ ବହୁତ୍ ରାଏତ୍ ହେଲାନ ତ ପରିବାର୍କେ ଧରିକରି ଏନ୍ତା ଏକଲା ଗୁଟେ ଜାଗାନେ ରହେବାର୍ ଠିକ୍ ନୁହେଁ ହେତିର୍ ଲାଗି ବହୁତ୍ ଲେଟ୍ ହେଲାନ ବଇଲେ କେନ୍ ଜାଗାନେ ପିକଅପ୍ ମିଲବା ଟିକେ କହେଲେ ଆମେ ଯିମୁ ଆଉ ବେଶୀ ବି ରାଏତ୍ ହେଲାନ ବେଶୀ ରାଏତ୍ ହେଲେ ଅସବିଧା ଏ ହେତିର୍ ଲାଗି କହୁଁତ୍ ଟିକେ ଆଜ୍ଞା କେନ୍ ଅଟୋ ବାଲାର୍ ନମ୍ବର୍ ଫମ୍ବର୍ ରଖିଛନ୍ ବଲେ ଟିକେ ବି ଦେଉନ୍ତ୍ କାଏଁଯେ ବଲେ ମୁଇଁ ତାଙ୍କୁ ଫୋନ୍ କରିକରି ସେ ପଛେ ପଇସା ନେବେ ବାକି ଆମକୁ ଟିକେ ନେଇ ଛାଡ଼ବେ ଆଉ ପିକଅପ୍ କେନୁ ବସସି ଅଟୋ ଷ୍ଣ୍ଟାଣ୍ଡ କେନୁ ଅଛେ ଟିକେ କହୁଁତ୍ ଆଜ୍ଞା